ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପଶୁପାଳନ କରାଯାଇ ଆସୁଅଛି ଯେଉଁଠାରେ କି ସରକାରୀ ଏବଂ ଲୋକମାନଙ୍କୁ କିପରି ପଶୁପାଳନ ପାଇଁ ଆଗକୁ ବଢ଼ାଇବେ ସେଥିପାଇଁ ପଶୁପାଇଁ ଗୋଚର ଏବଂ ଅନ୍ୟାନ୍ୟ ଖାଦ୍ୟ ସବୁ ସରକାର ଠାରୁ ମାଗଣାରେ ମିଳିଥାଏ ଯେଉଁଠାରେ କି କୃଷକ ମାନଙ୍କୁ ଯେଉଁମାନେ ପଶୁପାଳନ କରୁଛନ୍ତି ତାଙ୍କ ମାନଙ୍କୁ କିଛି ଅର୍ଥ ଦେବାକୁ ପଡ଼ୁନଥାଏ ଏହି ସରକାରୀଙ୍କ ସହଯୋଗ ପାଇଁ ଲୋକମାନେ ବହୁତ ସଫଳ ଭାବରେ ପଶୁପାଳନ କରୁଛନ୍ତି ଏବଂ ପଶୁମାନଙ୍କୁ ଭଲ ସବଳ ଏବଂ ସୁସ୍ଥ କରୁଛନ୍ତି ସେଠାରେ ଲୋକମାନେ ପଶୁପାଳନ ପାଇଁ ଆଗକୁ ବଢ଼ିବା ପାଇଁ ସରକାରଙ୍କ ଯୋଗଦାନ ପାଇଁ ସେମାନେ ବହୁତ ଉପକୃତ ଅଛନ୍ତି କ୍ଷୀର ଏବଂ କ୍ଷୀର ବିକି ଲୋକମାନେ ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି